ବୈଷୟିକ ଜ୍ଞାନକୌଶଳ ଉନ୍ନତି ଆମ ଜୀବନକୁ ପରିବର୍ତ୍ତନ କରିଦେଇଛି ଏମିତିକି ସ୍ମାର୍ଟଫୋନ ଇଣ୍ଟରନେଟ ଏସବୁ ଆମେ ବ୍ୟବହାର କରିଥାଉ ଟେକନୋଲଜିକାଲ କାରଣରୁ ଟିକେଟ ହୋଟେଲ ବୁକ୍ ବ୍ୟାଙ୍କକିଂ ପେମେଣ୍ଟ ସପିଙ୍ଗ ଇତ୍ୟାଦି କରିଥାଉ ଯେତେବେଳେ ଆମେ କୌଣସି ବାହାର ଦେଶକୁ ଯାଇଥାଉ ଇଣ୍ଟରନେଟ ଜରିଆରେ ଆମେ ରୁମ ଭଡ଼ା ନେଇ ରହିଥାଉ ଯେତେବେଳେ କିଛି ଜିନିଷ ମଗାଇବାର ଥାଏ ଫ୍ଲିପକାର୍ଡ଼ କିମ୍ବା ଏମାଜନରୁ ମଗାଇଥାଉଁ ଏହା ବ୍ୟତୀତ ଆମେ ସ୍ମାର୍ଟଫୋନ ବ୍ୟବହାର କରି ଟିକେଟ ବୁକ୍ କରିଥାଉ ଇଣ୍ଟରନେଟ ରେ ଫୋନପେ କିମ୍ବା ପେଟିଏମ ଦ୍ଵାରା ଅନ୍ୟ ଲୋକଙ୍କ ପାଖକୁ ପଇସା ପଠାଇଥାଉଁ